ଓଡ଼ିଶାର ଲୋକମାନେ ଯେତେବେଳେ ବାହାର ଦେଶକୁ କାମ କରିବା ପାଇଁ ଯାଆନ୍ତି ସେତେବେଳେ ଆମକୁ ଓଡ଼ିଆ ଜାତି ବୋଲି ଆମକୁ ବହୁତ ଘୃଣା କରନ୍ତି ଯେଉଁଥିପାଇଁ କିି ଆମକୁ କାମ କିମ୍ବା ଦୋକାନରେ

ସାମାନ କିଣିବା ପାଇଁ ବି ଆମକୁ ବହୁତ ଖରାପ ନଜରରେ ଦେଖନ୍ତି ଯେଉଁ କାରଣ ପାଇଁକି ଆମକୁ ବହୁତ ଘୃଣା ଲାଗେ ଏବଂ ଏମିତି ଆମେ କ'ଣ କଲୁ ଯେ ଆମକୁ ଏତେ ନୀଚ୍ଚ ଭାବରେ ଆମକୁ ଦେଖୁଛନ୍ତି ଯେମିତି ଏବେ ମୁମ୍ବାଇ ତାମିଲନାଡ଼ୁ କର୍ଣ୍ଣାଟକ ତା'ପରେ ଆନ୍ଧ୍ରା ଯେଉଁଥିପାଇଁ କିି ଆମର ଓଡ଼ିଶା ଲୋକମାନେ ବହୁତ ଦୂରରେ କାମ କରିବା ପାଇଁ ଯାଆନ୍ତି ଆଉ ଅସଫଳ ବି ହେଇକିନା ସେଠୁ ଆସିଯାଆନ୍ତି ଯେଉଁଥିପାଇଁକି ଆମକୁ ଆମ ଦେଶକୁ ବହୁତ ଘୃଣା ଦେଖନ୍ତି ଆଉ ସେଥିପାଇଁ ଓ ଆଉ ସେଥିପାଇଁ କିି ଯେଉଁଥିପାଇଁ କିି ଆମେ ଓଡ଼ିଆ କଥା ଶୁଣିଲା ମାତ୍ରେ ଆମକୁ ଘୃଣା ଭାବରେ ଦେଖନ୍ତି ଏବଂ ଆମକୁ ନୀଚ୍ଚ ଦେଖନ୍ତି ଯେଉଁ କାରଣ ପାଇଁକି